ଆମ ଅଞ୍ଚଳରେ ମନୋରଞ୍ଜନ କାର୍ଯ୍ୟକଳାପ ଭିତରେ ସପିଂ ମଲ୍ ସିନେମା ହଲ୍ ପାର୍କ୍ ଏସବୁ ଅଛି ସିନେମା ହଲ୍ରେ ବହୁତସାରା ଅଭିନେତା ଅଭିନେତ୍ରୀ ସେମାନ ଆସନ୍ତି ଆଉ ବହୁତସାରା ଫିଲ୍ମ ବି ପଡ଼େ ସିନେମା ଦେଖିବାକୁ ଆମେ ଯାଉ ସେଠିକି ଆଉ ଅଭିନେତାମାନେ ଆସନ୍ତି ଯେମିତିକି ସିଦ୍ଧାନ୍ତ ମହା ମହାପାତ୍ର ସେ ସେମା ତାଙ୍କ ଫିଲ୍ମ ବି ବହୁତ୍ ଫେମସ୍ ଫିଲ୍ମ ପଡ଼େ ସେଇଠି ଏବଂ ସେ ବି ସେଠାକୁ ଆସନ୍ତି ସିନେମା ହଲକୁ ଆଉ ସପିଂ ମଲ୍ ସପିଂ ମଲ୍ରେ ବାହାଘର ହେଉ ବ୍ରତଘର ହେଉ ଜନ୍ମଦିନ ହେଉ ଫଂକ୍ସନ୍ ହେଉ ଆମେ ସେଠି ଜିନିଷ ପତ୍ର କିଣିବାକୁ ଯାଉ ଡ୍ରେସ୍ ପୋଷାକ ହ ପୋଷାକ କିଣିବାକୁ ଯାଉ ସେଠି ସେଠି ନିଜର ମନ ପସନ୍ଦର ଜିନଷ ବି ଆମେ ପାଉ ତ ବୁଲାବୁଲି କରୁ ଆଉ ପାର୍କ୍ ସବୁବେଳେ ସକାଳେ ପାର୍କକୁ ଆମେ ଯୋଗ କରିବାକୁ ଯାଉ ଚାଲିବାକୁ ଯାଉ ଦେହ ଆମର ସେଇଠି ଫୁର୍ତ୍ତି ରୁହେ ଏବଂ ଚା ଚାଲିବାକୁ ଏବଂ ସବୁବେଳେ ସେଇଠି ଗୋଟେ ଶାନ୍ତ ପରିବେଶ ମିଳିଥାଏ ପାର୍କରେ ସକାଳୁ ସକାଳୁ ଶୀତ ସକାଳୁ ଖାସ୍ କରି ଶୀତ୍ ସକାଳ କୁହୁଡ଼ୁ କୁହୁଡ଼ି କୁ ଚାଲିବାକୁ ବହୁତ ଭଲ ଲାଗେ ଯୋଗ କରିବାକୁ ବହୁତ ଭଲ ଲାଗେ ବୁଲିବାକୁ ଶାନ୍ତ ପରିବେଶ ହେଇଥାଏ ସକାଳୁ ସକାଳୁ ତ ସେଇଠି ବୁଲିବାକୁ ବହୁତ ଭଲ ଲାଗେ ତ ସକାଳେ ଯାଉ ଚାଲିବାକୁ ଯାଉ ବୁଲିବାକୁ ମଧ୍ୟ ଯାଉ ସେଠି ବହୁତ ଭଲ ଭଲ ସୁନ୍ଦର ଫୁଲ ଥାଏ ଏସବୁ ଦେଖିବାକୁ ମିଳେ ପାର୍କରେ ବହୁତ୍ ସାରା ଲୋକ ଥାଆନ୍ତି ଏବଂ ଏକ୍ସରସାଇଜ୍ କରିବା ପାଇଁ ବି ବହୁତ୍ ସାରା ଜିନିଷ ଥାଏ